ଆମ ଭାରତରେ ନାଗରିକମାନଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବଜାୟଏ ରଖିବା ପାଇଁ ହେଲେ ଆମର ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନିହାତି ଆବଶ୍ୟକ ଆମ ଆଇନର ବିଭିନ୍ନ ଧାରା ଅନୁସାରେ ଯେଉଁ ଧାରାରେ ଯେଉଁ ନିୟମ ରହିଚି ସେସବୁକୁ ଆମେ ସମସ୍ତେ ପାଳନ କରିବା ଉଚିତ୍ ଆମେ ଆମ ଆଇନକୁ ମାନେ ଚଳିଲେ କୌଣସି ଅସୁବିଧା ହେବ ନାହିଁ ଏବଂ ନାଗରିକ ସୁରକ୍ଷାର ସହିତ ସମାଜରେ ମଧ୍ୟ ଶାନ୍ତି ବଞ୍ଚି ରହିବ ଆମ ଦେଶର ସମ୍ବିଧାନରେ ଯେଉଁ ସବୁ ନିୟମ ରହିଛି ତାହେଲେ ତାକୁ କଡ଼ାକଡ଼ି ଭାବରେ ଯଦି ମାନନ୍ତେ ଲୋକମାନେ ଏବଂ ଯେ ଯେଉଁ ଲୋକ ସେହି ନିୟମକୁ ନମାନିଲେ ତାହେଲେ ତା ପାଇଁ କିଛି ଦଣ୍ଡର ବ୍ୟବସ୍ଥା କରାଯାଆନ୍ତା ଦଣ୍ଡ ବିିଧାନ ଦିଆଯାଆନ୍ତା ତାହେଲେ ଆମ ସମାଜରେ ଶାନ୍ତି ବଜାୟ ରହିପାରନ୍ତା ଏବଂ ତା ସହ ନାଗରିକମାନେ ମଧ୍ୟ ସୁରକ୍ଷା ରହିଥାନ୍ତି ଆମ ଦେଶରେ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧର ହାର କମିବାର ନାଁ ନେଉନାହିଁ ଏହିସବୁର କାରଣ ହେଉଛି ଆମ ସମ୍ବିଧାନରେ ଯେଉଁ ସବୁ ନିୟମଗୁଡ଼ିକ ରହିଛି ଆମର ମୌଳିକ କର୍ତ୍ତବ୍ୟ ଆମର ମୌଳିକ ଅଧିକାର ସବୁ ରହିଛି ତାକୁ ଆମେ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହୁଁ ଆମର ମୌଳିକ କର୍ତ୍ତବ୍ୟ ଆମେ କରୁନାହୁଁ ଯାହାଫଳରେ କି ଆମର ଆଜି ଏ ଅବସ୍ଥା ଆମ ଅଞ୍ଚଳଗୁଡ଼ିକରେ ସେଥିପାଇଁ ଅପରାଧର ଆର ବଢ଼ିବାରେ ଲାଗିଛି ଦିନ ଦି ପହରେ ଚୋରି ଡ଼କାୟତି ହେଉଛିି ଏହା ସହିତ ପୁଣି ମାଓବାଦୀ ଆତଙ୍କବାଦୀ ସବୁ ସହରରେ ପଶି କ୍ଷ ଲୋକମାନଙ୍କର ବହୁତ କ୍ଷତି କରୁଛନ୍ତି କେବଳ ସେତିକି ନୁହେଁ ଦିନ ବେଳା ମଧ୍ୟ ଲୋକଙ୍କୁ ମାରି ହତ୍ୟା କରାଯାଉଛି ତଥାପି ସରକାର ଯେଉଁ ଲୋକ ମୃତ କାହାକୁ ମାରିଦେଉଛି ତାହେଲେ ମଧ୍ୟ ତା ପାଇଁ ଫାସି ଦଣ୍ଡର କୌଣସି ଆଇନ ନାହିଁ ସେଥିପାଇଁ ଲୋକମାନେ ଆଉ ମଣିଷ ମାରିବା ପାଇଁ ମଧ୍ୟ ଡ଼ରୁନାହାନ୍ତି ପଛଉନାହାନ୍ତି ଲୋକମାନେ ଭାବୁଛନ୍ତି ଦଶ କୋଡ଼ିଏ ବର୍ଷ ଜେଲ୍ ହବ ତାପରେ ପୁଣି ମୁକୁଲି ଆସିବି ଏମିତି ଭାବିକି ମଣିଷ ମାରିବା ଦେବା ପାଇଁ ମଧ୍ୟ ଡରୁନାହାନ୍ତି ଯଦି ମଣିଷ ମାରିଲେ ଯିଏ ମଣିଷ ମାରିବ ତାକୁ ଫାସି ଫାସି ଦଣ୍ଡ ବିିଧାନ ଦିଆଯାଆନ୍ତା ତାହେଲେ ସେ ଲୋକ କେବେ ବିି ମଣିଷ ମାରିବାର ସାହାସ କରନ୍ତା ନାହିଁ ଏହିପରି ଭାବରେ ଆମର ସମ୍ବିଧାନରେ ଯେଉଁ ସବୁ ନିୟମ ନୀତି ନିିୟମ ରହିଛି ତାକୁ ଆମେ ସଠିକ୍ ଭାବରେ ମାନୁନାହିଁ ସଠିକ୍ ଭାବରେ ପାଳନ କରୁନାହିଁ ସେଥିପାଇଁ ଆଜି ଆମ ଦେଶରେ ଅପରାଧ ସଂଂଖ୍ୟା ବଢ଼ୁଛି ଦେଶରେ ଶାନ୍ତି ରହୁନାହିଁ ଅଶାନ୍ତିର ବାତାବରଣ ସବୁବେଳେ ଖେଳି ରହିଛି ନାଗରିକମାନେ ମଧ୍ୟ ସୁରକ୍ଷିତ ନାହାନ୍ତି ଆଜିକାଲି ଲୋକମାନେ ବାହାରକୁ ଏକୁଟିଆ ଯିବା ପାଇଁ ଡ଼ରୁଛନ୍ତି ଏହାର ମୁକାବିଲା କରିବାକୁ ହେଲେ ଆମକୁ ପ୍ରଥମେ ଆମର ମୌଳିକ କର୍ତ୍ତବ୍ୟ ସବୁ ମାନିବାକୁ ପଡ଼ିବ ଏବଂ ଆମର ମୌଳିକ ଅଧିକାର ସବୁ ଜାଣିବାକୁ ପଡ଼ିବ ଏହା ସହିତ ଆମ ଦେଶର ନୀତି ନିୟମ ସମ୍ବନ୍ଧରେ ଅବଗତ ହେବା ନିହାତି ଆବଶ୍ୟକ ଆମ ଦେଶର ବହୁତ ଲୋକ ଆମ ସମ୍ବିଧାନ ଆମ ନୀତି ନିିୟମ ବିଷୟରେ ଧାରଣା ନାହିଁ ସେମାନେ ଜାଣିନାହାନ୍ତି ତେଣୁ ସେଇ ଅଶିକ୍ଷିତ ଲୋକମାନଙ୍କୁ ଆମେ ଆମର ନୀତି ନିିୟମ କ'ଣ ରହିଛି ଆମେ କେମିତି ଆମ ଦେଶର ସମସ୍ତ ନିୟମକୁ ମାନିକି ଚଳିବା ସେସବୁ ତାଙ୍କୁ ଶିକ୍ଷା ଦେବା ଉଚିତ୍